ମୋର ପ୍ରିୟ ପୁସ୍ତକ ହେଲା ଓଡ଼ିଆ ସାହିତ୍ୟ ଗଳ୍ପ ପୁସ୍ତକ ଯାହାକି ଫକୀରମୋହନ ସେନାପତିଙ୍କ ଦ୍ୱାରା ରଚିତ ସେ ପୁସ୍ତକର ନାମ ହେଲା ରେବତୀ ଗଳ୍ପ ଯାହାକି ପ୍ରଥମ ଗଳ୍ପ ଭାବରେ ମଧ୍ୟ ପରିଚିତ ଏବଂ ପ୍ରସିଦ୍ଧ ରେବତୀ ଗଳ୍ପରେ ଲେଖକ ବା ଗାଳ୍ପିକ ସାମାଜିକ କୁସଂସ୍କାର ବିଷୟରେ ବର୍ଣ୍ଣନା କରିଛନ୍ତି ଏବଂ ରେବତୀ ପ୍ରତି ହୋଇଥିବା ଖରାପ ବିଷୟରେ ବର୍ଣ୍ଣନା କରିଛନ୍ତି ରେବତୀ ହେଉଛି ଏମିତି ଏକ ଚରିତ୍ର ଯାହାକି ରେବତୀ ପାଠ ପଢ଼ିବା ଦ୍ୱାରା ତାଙ୍କ ଘରେ ରୋଗରେ ପୀଡ଼ିତ ଅଛନ୍ତି ବୋଲି ବର୍ଣ୍ଣନା କରାଯାଇଛି ରେବତୀ ଗଳ୍ପଟି ଫକୀରମୋହନ ସେନାପତିଙ୍କର ବିଶିଷ୍ଟ ଗଳ୍ପ ଯାହାକି ରେବତୀଙ୍କ ମଧ୍ୟରେ ଅତ୍ୟାଚାର ବିଷୟରେ ବର୍ଣ୍ଣନା କରିଛନ୍ତି ସେହି ବିଷୟରେ ହିଁ ମଧ୍ୟ ମୋତେ ପସନ୍ଦ ଲାଗିଥାଏ ଏବଂ ଜୀବନ୍ତ ପରି ମନେ ହୁଏ ଯାହାଫଳରେକି ମୋତେ ସେ ପୁସ୍ତକଟି ବହୁତ ଭଲ ଲାଗିଥାଏ ବା ପସନ୍ଦ ଲାଗିଥାଏ